ମୁଁ ଗୋଟେ ଅନଲାଇନ୍ରୁ କୁର୍ତ୍ତୀ ଅର୍ଡ଼ର କଲି କୁର୍ତ୍ତୀ ଅର୍ଡ଼ର କରି ସାରିଲେ ମୋତେ ଦୋକାନ ଦରଠାରୁ ପାଞ୍ଚଶହ ଟଙ୍କା ଅଧିକା ପଡ଼ିଲା ଅଧିକା ପଡ଼ିଲା ମୁଁ ତାପରେ ତଳେ ଆସିଲା ମୋ ପାଖରେ ତାକୁ ଦେଖିଲି ଦେଖିଲି ମୋତେ ବହୁତ ଢିଲା ହେଲା ମୋତେ ଢିଲା ହେଲା ପରେ ମୁଁ ତାକୁ ଫିଟିଙ୍ଗ କରି ପିନ୍ଧିଲି ତଥାପି ତଥାପି ଦୁଇ ତିନିଥର ପିନ୍ଧିଲା ପରେ ରଙ୍ଗ ସବୁ ଧୋଇ ହେଇଗଲା ରଙ୍ଗ ଧୋଇ ହେଇଗଲା ନଟ ତାର ଯେଉଁ ବୋଟାମ ବି ଢିଲା ହେଲା ସେ ପୁରା ମୋର ମାନେ ଆଉ ପିନ୍ଧିବାର ମାନେ ଲାୟକ ରହିଲାନି ତ ମୁଁ ମୋର ପଇସା ସବୁ ବର୍ବାଦ କରିଦେଲି ନଷ୍ଟ କରିଦେଲି ମୋ ପଇସା ସବୁ ଅନଲାଇନ୍ରୁ କିଣିକି